ମୋତେ ଯେକୌଣସି ରୋଗ ହେଲେ ମୁଁ ଡାକ୍ତରଖାନା ଯିବା ପାଇଁ ପସନ୍ଦ କରେ ଆଉ ଯାହା ରହିଲା ଘରୋଇ ଉପଚାର ତ ମୋର ସେଥିରେ ବେଶି ଧାରଣା ନଥାଏ ତ ମୁଁ ସେଥିପାଇଁ ଡାକ୍ତରଖାନା ଯାଏ ଆଉ ଆଗକାଳରେ ବୈଦ୍ୟକ ସେସବୁ ଯେମିତି ହୋମିଓପାଥି ଆୟୁର୍ବେଦିକ ଏଲୋପାଥି ଏସବୁ କରିଥାନ୍ତି କିନ୍ତୁ ମୁଁ ସେସବୁ କିଛି ତ ଜାଣିନଥାଏ ଆଉ ମୋର ବେଶି ପସନ୍ଦ ହେଉଛି ଡାକ୍ତରଖାନା ତ ଆଗକାଳରେ ଯେମିତି ରୋଗୀମାନେ ଏଇ ଆଙ୍କ ବୈଜ୍ଞାନିକ ମାନଙ୍କଠାରେ ବୈରାଗୀଙ୍କ ମାନଙ୍କଠାରେ ଭଲ ହେଉଥିଲେ ଏ ଯେଉଁ କେଉଁ ଗଛର ପତ୍ର ବାଟିକି ହେଉ ଫଳ ଏମିତି ସବୁ କିଛି ଖାଇକି ଭଲ ହୋଇଥାନ୍ତି କିନ୍ତୁ ଏବେ ପ୍ରାୟତଃ ସବୁ ରାଜ୍ୟରେ ଗାଁ ଜିଲ୍ଲାରେ ସବୁଆଡ଼େ ଏଇ ମେଡ଼ିକାଲ ହେଇଛି ତ ଏବେ ପ୍ରାୟତଃ ଲୋକମାନେ ସେ ବୈରାଗୀଙ୍କ ମାନଙ୍କରେ ମେଡ଼ିସିନ୍ ଆଉ ଖାଉନାହାନ୍ତି ଯାଇକି ସବୁ ମେଡ଼ିସିନ୍ ମାନେ ମେଡ଼ିସିନ୍ ଖାଉଛନ୍ତି ମେଡ଼ିକାଲ୍ରେ ତ ଏବେ ସେହି ବୈରାଗୀମାନେ ବୈରାଗୀକ ସେ ତ ଏବେ ଦେଖିବାକୁ ବହୁତ କମ୍ ସେ ଡାକ୍ତରଖାନା ରେ ଯେତିକିବି ରୋ ରୋଗୀ ଥାଆନ୍ତି ବହୁତ ଭଲ ହିଁ ଥାଆନ୍ତି